ହ୍ୟାଲୋ ଜୟପୁରରୁ କାଠ୍ ମିସ୍ତ୍ରୀ କହୁଛନ୍ତି ନା ହଁ ହଁ ମୁଁ ଏ ବାଲିମେଳାରୁ କହୁଥିଲି ଆପଣ ସବୁ ଅଛି ନା ହଁ ହଁ ହଁ ଆଉ କାଠର ଚେୟାର୍ ଅଛି ନା ମୋର କାଠ ଚେୟାର୍ ଛଅଟା ଦରକାର ଥିଲା ହଁ ଡିଜାଇନ୍ ତମ ମନ ଇଚ୍ଛା କରିଦିଅ ଟିକେ ଭଲ ସେମିତି କରିଦିଅ ଆଉ ହଁ ଛଅଟା ଚେୟାର୍ ଆଉ ଗୋଟେ ଟେବୁଲ୍ ଆଉ ଡ୍ରେସିଂ ଆଇନା ଗୋଟେ ଆଉ କାଠର କବାଟ ଚାରିଟା କାଠର କବାଟ ଚାରିଟା ସେ ଉପରେ ଟିକେ ମୟୁର ଡିଜାଇନ୍ ଥିବେ ଆଉ ତଲେ ଟିକେ ଡିଜାଇନ୍ ଥିବେ ସେ ଚୁଡ଼ି ଚୁଡ଼ି ରଖିବା ଷ୍ଟାଣ୍ଡ ଥିବେ ସେମିତି କରିଦେବ ଆଉ ଖଟଟା ବକ୍ସ ସିଷ୍ଟମ୍ କରିଦବ ଆଉ ଝରକା ଦୁଇଟା

ଟେବୁଲ୍ ଟେବୁଲ୍ ଗୋଟେ ଟିକେ ଡିଜାଇନ୍ର ଥିବ ପୁରା କରନାହିଁ ଟିକେ ଡିଜାଇନ୍ ଥିବ ସେ ଟେବୁଲ୍ରେ ଗୋଟେ ଫୁଲ ବନେଇବ ହଁ ଆଉ ସେ ଖଟଟା ଟିକେ ଡିଜାଇନ୍ର କରିବ ଉପରେ ଟିକେ ବେଶୀ ଡିଜାଇନ୍ ଥିବ ନା ନା ସେଇଟା ଡିଜାଇନ୍ ହବ ଡ୍ରେସିଂ ଆଇନାରେ ଆଉ ଏଇଠି ଡିଜାଇନ୍ ହବ ଟିକେ ମୁଣ୍ଡ ସାଇଡ଼୍ ପଟକୁ ଟିକେ ଭଲ ଡିଜାଇନ୍ ଗୋଟେ କରିବ ମୋର ଝିଅ ଅଛି ଟିକେ କଣ୍ଢେଇ ଫଣ୍ଡେଇ ଦେବ ବନେଇ ଡିଜାଇନ୍ ତ ଭଲ ଆସିବାକୁ ଦରକାର ଦେଖିବାକୁ ଜଣେ ଦେଖିଲେ ମନ ଯେମିତି ଲାଗିଯାଏ ସେମିତି ଏକା ବନେଇବାର ଅଛି ହଁ ସମସ୍ତେ ଯେମିତି ରଖୁଛନ୍ତି ସେମିତି ଏକା ରଖିଦିଅ ବେଶୀ ହାଇଟ୍ ଦରକାର ନାହିଁ ମୋର ସାନ ପିଲା ଗୋଟେ ଅଛି ସେ ଉଠି ପାରିବ ନାହିଁ ଯଦି

ହଁ ହଁ ହଁ ମିଡ଼ିୟମ୍ ଦେଇ ଦିଅ ଆଉ ଡ୍ରେସିଂ ଆଇନା କଥା ମନେ ଅଛି ନା

ହଁ ହଁ ଚୁଡ଼ି ଷ୍ଟାଣ୍ଡ ଟିକେ ଥିବ ଭିତରେ ଆଉ ଭିତରେ ଟିକେ କିଛି ରଖିପାରିବି ସେମିତି ଡିଜାଇନ୍ ଟିକେ କରିଦବ ଆଉ ରେଟ୍ କେମିତି ଆସିବ କେତେ କାହାର ହଁ ହଁ ଚାରିଟା ରଖିଛି ଆଉ ସେ ଚେୟାର୍ ଆସିବ ମୁଁ ଏତେ ଦୂରରୁ ଯିବେ ଟିକେ ରେଟ୍ କମ କର ହଁ ହଁ ହେଲେ ବି ଟିକେ ରେଟ୍ କମାଇବାର ଅଛି ନା ମୁଁ ଯିବି ପୁଣି ଭଡ଼ା ଦେଇକି ଆଣିବି ତାକୁ ତ ସବୁ ସାମାନ ଯାକ ହଉ ହେଲେ ବି ଟିକେ କମାଇଦବେ ଆଉ ହଁ ହଁ ମୁଁ ଯିବି ତା'ପରେ କଥା ହେବି ସବୁ କେତେ ଲେଟ୍ ହବ ମାସେ ଦି ମାସେ କେମିତି ହଁ ହଁ ହଁ ଆଜ୍ଞା ରହିଲି